ହ୍ୟାଲୋ ଆଜ୍ଞା ଆପଣଙ୍କର ୟୁପିଆଇ ଆଦରେ ପୈଠ କରିହେବ ତ ହେବ ତ ହଁ ଆଉ ମୋ ଜାଗାରେ ପହଞ୍ଚି ଯାଇଛି ଏବେ ଆପଣଙ୍କର ଫୋନ୍ ପେ ପେଟିଏମ୍ ଜିପେ କ'ଣ ଅଛି କି ମୋ ପାଖରେ କ୍ୟାସ୍ ନାହିଁ ତ ଆପଣଙ୍କୁ ଫୋନ୍ ପେ କି ପେଟିଏମ୍ ମାଧ୍ୟମରେ ପଇସା ପେ କରିବାକୁ ଚାହୁଁଛି କିମ୍ବା ଅନଲାଇନ୍ ମାଧ୍ୟମରେ ବି ହେଲେ ଛାଡ଼ିଦେବି ମୋ ପାଖରେ କ୍ୟାସ୍ ନାହିଁ ତ କାଲି ଜଣଙ୍କୁ ଦେଇଦେଲି କୋଡ଼ିଏ ହଜାର ଥିଲାରୁ କାମ ଥିଲା ତ ଦେଇଦେଲି ତାକୁ ଏବେ ଖାଲି ଏକାଉଣ୍ଟରେ ଅଛି ଆପଣଙ୍କୁ ଛାଡ଼ି ଦେଇପାରିବି ମୋ ପାଖରେ କ୍ୟାସ୍ ନାହିଁ ଆପଣର ଗୁଗୁଲ୍ ପେ ଫୋନ୍ପେ ପେଟିଏମ୍ କଣ ଖୋଲିଛନ୍ତି କି କିମ୍ବା ଅନଲାଇନ୍ ମାଧ୍ୟମରେ ଆପଣଙ୍କୁ ଛାଡ଼ି ଦେବି ପଇସା ହଁ କି ନାଇଁ କୁହନ୍ତୁ ସାର୍ ହଁ ହଁ ହଁ ହଁ ଆମ ନିର୍ଦ୍ଧାରିତ ଜାଗାରେ ପହଞ୍ଚିବା ପହଞ୍ଚିଗଲୁ ତ ଆପଣଙ୍କ ଫୋନ୍ ପେ ଜିପେ ପେଟିଏମ୍ କ'ଣ ଅଛି କି କିମ୍ବା ଅନଲାଇନ୍ ମାଧ୍ୟମରେ ପଠେଇ ଦେବାର ବ୍ୟବସ୍ଥା ଅଛି ନା ହଁ ସାର୍ ଓକେ ଓକେ ହଉ ଫୋନ୍ ପେ ରେ ଛାଡ଼ି ଦେଉଛି ଓକେ ଓକେ ଓକେ ସାର୍